ଆମ ଭାଷା ଓଡ଼ିଆ ଆମ ଓଡ଼ିଆ ଭାଷା ବ୍ୟତୀତ ଆମ ଅଞ୍ଚଳରେ ଆଉ ଅନେକ ଭାଷାର ବ୍ୟବହୃତ ହୋଇଥାଏ ଯେପରିକି ଆମ ରାଜ୍ୟରେ ଶୁଦ୍ଧ ଓଡ଼ିଆ ଭାଷା ବ୍ୟବହାର ହୁଏ କିନ୍ତୁ ଯେତିକି ଅଞ୍ଚଳରେ ଆହୁରି ଅନେକ ଭାଷାର ବ୍ୟବହାର କରିଥାଉ ଯେପରିକି ପଶ୍ଚିମ ଓଡ଼ିଶାର ଭାଷା ସମ୍ବଲପୁରୀ ଓ କୋଶଲି ସେଭଳି ଅନେକ ଆଦିବାସୀ ସମ୍ପ୍ରଦାୟ ଭାଷା ମଧ୍ୟ ରହିଛିି ଯେପରି ବୁଣ୍ଡା କଥା ଅଙ୍ଗରିଆ ସମ୍ପ୍ରଦାୟ ଭାଷା ମଧ୍ୟ ପ୍ରଚଳିତ ହୋଇଥାଏ କିନ୍ତୁ ବର୍ତ୍ତମାନ ଡିଜିଟାଲ ଯୁଗ ହେଲାଣି ଏବେ ଓଡ଼ିଆ ଭାଷା ବ୍ୟତୀତ ହିନ୍ଦୀ ଓ ଇଂଲିଶ ଭାଷାର ମଧ୍ୟ ପ୍ରଚଳନ କରାଯାଉଛି ଭାଷା ଭିତରେ ଆମର ଭିନ୍ନ ଭିନ୍ନ ପସନ୍ଦର ମଧ୍ୟ ରହିଛିି ଯେପରିକି ନୂଆଖାଇ ହେଉଛି ଆମର ପର୍ବ ସେମିତି ରଜ ବାଲିଯାତ୍ରା ସବୁ ଗୋଟିଏ ପାରକ୍ଷକ ଭାଷା ଭିତ୍ତିକ ପର୍ବ ତେଣୁ ଇଂରାଜୀ ହିନ୍ଦୀ ଓ ଅନ୍ୟ ଭାଷାର ଆମକୁ ଓଡ଼ିଆ ଭାଷା ଲେଖିବା ପଢ଼ିବା ପାଇଁ ବହୁତ ସହଜ ହୋଇଥାଏ ତେଣୁ ଆମେ ଓଡ଼ିଆ ଭାଷାକୁ ବହୁତ ପସନ୍ଦ କଲୁ